ଭାରତ ର ଇତିହାସ ହେଉଛି ଏକ ଆଧୁନିକ ସଭ୍ୟତା ଏହା ଏପରି ଏକ ସଭ୍ୟତା ଯାହାକି ହଜାର ବର୍ଷ ପୂର୍ବେ ଏକ ଐଶ୍ୱରୀୟ ସଭ୍ୟ ଭାବେ ଜୀବନ ଜୀବିକା କରୁଥିଲା ହରପ୍ପା ସଭ୍ୟତା ଏକ ମହିଯୋଦ୍ଧା ଭାବେ ପରିଚିତ ଆମ ଦେଶକୁ ଏପରି ଭାବେ ଗଢି ଦେଇ ଦେଇଛନ୍ତି ଯେ ସେଥିରେ ଆମେ ଗର୍ବିତ ଏବଂ ଐତିହାସିକ ମୁହୂର୍ତ୍ତ ପୁର୍ଣ୍ଣ ମୁଁ ପସନ୍ଦ କରୁଥିବା ସାଧାରଣ ନେତା ଙ୍କ ନାମ ହେଲା ମହାତ୍ମା ଗାନ୍ଧୀ